ମୁଁ ଯେତେବେଳେ କଲେଜରେ ପଢ଼ୁଥିଲି ଆମର ଜଣେ ସାର୍ ଥିଲେ ସେ ଏମିତି ପାଠ ପଢ଼େଇବା ସସମୟ ସରିଗଲା ପରେ ଥରେ ଏମିତି ହାତ ଦେଖୁଥିଲେ ପିଲାମାନଙ୍କର ମୋ ହାତ ବି ଦେଖିଲେ ତ ମୋ ହାତ ଦେଖିଲା ପରେ ସାର୍ ମୋତେ କହିଲେ ଯେ ମୋ ରେଖା ସବୁ ଦେଖିଲେ ହାତର କହିଲେ ଯେ ତୋ ଜୀବନରେ ଏମିତି କିଛି କିଛି ଘଟଣା ଅଛି ତାପରେ ମୁଁ ଏ କଥା ଶୁଣିକି ମୁଁ ଆଶ୍ଚର୍ଯ୍ୟ ହୋଇଗଲି ଏବଂ ସାର୍ଙ୍କୁ ସାଙ୍ଗେ ସାଙ୍ଗେ ପ୍ରଶ୍ନ କଲି ଯେ ସାର୍ ଆପଣ କେମିତି ଜାଣିପାରିଲେ ମୋ ହାତରୁ କ'ଣ ଦେଖିଲେ ଏବଂ କେମିତି ଜାଣି ପାରିଲେ ଯେ ମୋର କିଛି କିଛି ଘଟଣା ଅଛି ବୋଲି ଯେ ତାପରେ ସାର୍ ମୋତେ କହିଲେ ଯେ ଜ୍ୟୋତିର୍ବିଜ୍ଞାନ ନାମକ ଏକ ଶିକ୍ଷାନୁଷ୍ଠାନ ଅଛି ମୁଁ ସେଠାରେ ଶିକ୍ଷା ଲାଭ କରିଛି ସେଠାରେ ଏସବୁ ବିଷୟରେ ପାଠ ମଧ୍ୟ ପଢ଼ାଯାଏ ମୁଁ ସେହିଠାରୁ ଶିକ୍ଷାଲାଭ କରି ପିଲାମାନଙ୍କର ହାତ ଦେଖିକି ମୁଁ କିଛି କିଛି କହିପାରେ ସାର୍ଙ୍କ କଥା ଶୁଣି ମୋ ମୋତେ ବହୁତ ଆଶ୍ଚର୍ଯ୍ୟ ଲାଗିଲା ମୁଁ ବି ମଧ୍ୟ ଭାବିଲି ଯେ ମୁଁ ବି ଏ ବିଷୟରେ କିଛି ଶିକ୍ଷା ଲାଭ କରିବି ତେଣୁ କରି ମୁଁ ସାର୍ଙ୍କ କଥା ଶୁଣି ମୁଁ ସାର୍ଙ୍କଠାରୁ ଗୋଟିଏ ପ୍ରେରଣା ପାଇଲି ଏବଂ ଜ୍ୟୋତିର୍ବିଜ୍ଞାନ ପାଠ୍ୟକ୍ରମରେ ଯୋଗଦେଲି ତାପରେ ମୁଁ ଏହାକୁ ହବିରେ ପରିଣତ କରିଛି